ହେଲୋ ମୁଁ ଡକ୍ଟର ମଧୁସ୍ନିତା କହୁଛି ଆମେ ବାହା ଆମେ ବାହାରୁ ଆସିଛୁ ଆମର ଗୋଟେ କ୍ୟାମ୍ପ ପଡ଼ିଛି ଲୋକଙ୍କ ସେବାରେ ଆସିଛୁ ଆଉ ଆପଣଙ୍କର ଦେହପା କ'ଣ ହେଉଛି କି ଅଛି କୁହନ୍ତୁ ହଁ କୁହନ୍ତୁ କ'ଣ ଅସୁବିଧା ହେଉଛି ଦେହରେ ଆପଣ କି ପ୍ରକାର ରୋଗ ଅଛି ସବୁ କୁହନ୍ତୁ ଆମେ ମାଗଣାରେ ଚିକିତ୍ସା କରୁଛୁ ହୁଁ ଆଉ ଶୁଣନ୍ତୁ ଆପଣ ଯଦି ଗ୍ୟାସ ପ୍ରୋବ୍ଲେମ୍ ଅଛି ତାହାଲେ ପ୍ରତ୍ୟେକ ଦିନ ଖୋଲା ପେଟରେ ଗୋଟେ ଗୋଟେ ଗ୍ୟାସ ମେଡିସିନ୍ ଖାଆନ୍ତୁ ଦେହ ସବୁବେଳେ ସବୁଜ ପନିପରିବା ଖାଆନ୍ତୁ ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ ଖାଦ୍ୟ ଯଦି ଖାଇବା ଶୋଇବା ଠିକ୍ ହେଲେ ଦେହ ଠିକ୍ ରହିବ ବ୍ଲଡ୍ ପ୍ରେସର୍ ଅଛି ମାନେ ଲୁଣ ସବୁବେଳେ କମ ଖାଇବ ଦେହ ସବୁବେଳେ ବାହାର ଜିନିଷକୁ ଯେତେ ଆଭଏଡ୍ କରିବ ବାହାର ଜିନିଷକୁ ଛାଡ଼ିକି ବାହାର ଜିନିଷକୁ ଛାଡ଼ି ଯେତେ ସବୁଜ ପନିପରିବା ଖାଇବ ଆମ ଦେଶ ଦେଶୁଆଣୀ ଜିନିଷ ଖାଇବ ତାହାଲେ ଦେହ ସୁସ୍ଥ ରହିବ ମାନେ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟାବେଳେ ଗରମ ପାଣିରେ ଟିକେ ଲୁଣ କରି ପକେଇ କି ଉଷୁମ କରିକି ସେ ପାଣିରେ ଗୋଡ଼ ବୁଡ଼ାନ୍ତୁ ରାତିରେ ଶୋଇଲା ବେଳେ ଗୋଟେ ଡକ୍ଟର ପରାର୍ମଶ କରିକି ଗୋଟେ ଅଏଟ୍ମେଣ୍ଟ ନେଇଯିବେ ଡେଲି ଗରମ ପାଣିରେ ଗୋଡ଼ ବୁଢ଼େଇକି ଅଏଟ୍ମେଣ୍ଟ ମାରିବେ ଗୋଡ଼ ଠିକ୍ ହୋଇଯିବ

ମୁଣ୍ଡ ବୁଲାଉଛି ଖାଇବା ପିଇବା ଠିକ୍ ରଖନ୍ତୁ ସବୁବେଳେ ଖାଦ୍ୟ ଶୋଇବା ଖାଇବା ସେ ଯଦି ଠିକ୍ ସମୟରେ କରିବେ ତାହାଲେ ଦେହ ସୁସ୍ଥ ରହିବ ବାହାର ସବୁବେଳେ ମେଡିସିନ୍ ଖାଇଲେ ଦେହରେ ଇଫେକ୍ଟ୍ ଅନ୍ୟ ରୋଗକୁ ଇଫେକ୍ଟ ପକେଇବ ତେଣୁ କରି ସକାଳେ ଅଧ ଘଣ୍ଟେ ସନ୍ଧ୍ୟାରେ ଅଧ ଘଣ୍ଟେ ଯୋଗ କରନ୍ତୁ ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ ସବୁଜ ପନିପରିବା ଖାଆନ୍ତୁ ଦେହ ସୁସ୍ଥ ରହିବ ଆଉ ଆଉ ଆପଣଙ୍କର ଘରେ ଆଉ କାହାର କ'ଣ ହେଉଛି ଆଗେ ବ୍ଲଡ୍ ପ୍ରେସର୍ ଚେକ୍ଅପ୍ କରି ଦିଅନ୍ତୁ ଦେହ ହାତ ଥରୁଛି ମାନେ ଆଗେ ବ୍ଲଡ୍ ପ୍ରେସର୍ ଚେକ୍ଅପ୍ କରେଇ ଦିଅନ୍ତୁ ବ୍ଲଡ୍ ପ୍ରେସର୍ ଚେକ୍ଅପ୍ କରିଲା ପରେ ଡକ୍ଟର ଯଦି କହିଲେ ବ୍ଲଡ୍ ପ୍ରେସର୍ ବାହାରୁଛି ତାହାଲେ ଲୁଣ କମ୍ ଖାଆନ୍ତୁ ବାହାର ଜିନିଷକୁ ଦୂରେଇକି ରୁହନ୍ତୁ ପ୍ରତ୍ୟେକ ଦିନ ଶାଗ ଖାଆନ୍ତୁ ସବୁଜ ପନିପରିବା ଖାଆନ୍ତୁ ଦେହ ସୁସ୍ଥ ରହିବ ଏଣେ ଯେତେ ଦେଶୁଣିଆ ଜିନିଷ ଖାଇବ ଯେତେ ଘର ଜିନିଷ ତିଆରି କରି ଖାଇବ ତାହାଲେ ଦେହ ସୁସ୍ଥ ରହିବ ଅଧା ଜିନିଷ ପୋଡ଼ା ତେଲ ଭଲ ମନ୍ଦ ଖାଇଲେ ଦେହରେ ଗ୍ୟାସ୍ଟିକ୍ ବାହାରିବ ବିଭିନ୍ନ ପ୍ରକାର ରୋଗ ହେବ ଠିକ୍ ଅଛି ଆମର ଟାଇମ୍ ହେଳାଣି ତାହାହେଲେ ଆମେ ରଖୁଛୁ